ହ୍ୟାଲୋ ଆଉ ପୁଷ୍ ହଁ ପୁଷ୍ପା ଟୁ ଫିଲିମ୍ ପଡ଼ିଛି ଯିବା କି ଝାରସୁଗୁଡ଼ା ଝାରସୁଗୁଡ଼ା ଝାରସୁଗୁଡ଼ା ଚାଲ ଯିବା ବୁଲିକି ଆସିବା ଆଉ ଏନ୍ଜୟ କରିବା ଆଉ ମଜାମସ୍ତି କରିବା

ହଉ ଠିକ୍ ଅଛି ବୁଲିବା ଖାଇବା ଆଉ ହଁ ସନ୍ଧ୍ୟାବେଳେ ସନ୍ଧ୍ୟାବେଳକୁ ଗଲେ ଠିକ ହବ ହଁ ବାଇକ୍ରେ ଯିବା ସନ୍ଧ୍ୟାବେଳକୁ ଗଲେ ବାଇକ୍ରେ ଗଲେ ଯାଇକି ପହଞ୍ଚିବେ ଦୁଇଟା ବାଇକ୍ରେ ହଉ

ନା ନା ମୋର ସ୍କୁଟିଟା ନେଇଯିବି ଆଉ ତୁମ ବାଇକଟା ତୁମେ ନବ ହଁ ହଁ ଠିକ୍ ଅଛି ତୁମେ ସନ୍ଧ୍ୟାବେଳକୁ ରେଡ଼ି ଥିବ ମୁଁ ମୋ ସ୍କୁଟିଟା ନେଇକି ଯିବି ତୁମେ ତୁମ ବାଇକଟା ଆଣିବ ଆଉ ସାଙ୍ଗ ହେଇକି ଯିବା ଆଉ ଖାଇବା ପିଇବା ମଜାମସ୍ତି କରିବା ଆଉ ଆଉ ପୁଷ୍ପା ଟୁଟା ବଢ଼ିଆ ଫିଲ୍ମ ଆଉ ମୁଁ ବହୁତ ଦିନ ହେଲା ଦେଖିନି ସେଇ ତ ହଉ ତାହେଲେ ହଉ ହଉ ଯିବା ଆଉ ହଉ ହଉ ରଖୁଛି ତାହେଲେ